ହଁ ମୋ ନିଜ ଘରେ ମୁଁ ଅନେକ ଗୁଡ଼ିଏ ଗୃହପାଳିତ ପଶୁ ରଖିଛି ଯେପରିକି କୁକୁର ଆଉ ବିଲେଇ ଆଉ ଗାଈ ତାପରେ ଛେଳି ତାପରେ ମେଣ୍ଢା ତାପରେ କୁକୁଡ଼ା ଏମିତିଆ ଅନେକ ଗୁଡ଼ିଏ ରଖି ମୁଁ ତାଙ୍କୁ ରଖୁଛି